ଆଜ୍ଞା ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆଜ୍ଞା ମୁଁ ଡକ୍ଟର ଗାୟତ୍ରୀ କହୁଥିଲି ଉଁ ହଁ ଆଜ୍ଞା କୁହନ୍ତୁ ଆଜ୍ଞା ଆଜ୍ଞା ଆପଣ ଆମ ମେଡ଼ିକାଲକୁ ଆସନ୍ତୁ ଏଇଠି ଯେଉଁ କଣତି ଗୋଟେ ଅପରେସନ୍ ହବ ବେଶୀ ଟଙ୍କା ଖର୍ଚ୍ଚ ହବନି ଏ ଯେହେତୁ ବିଜୁ କାର୍ଡ଼େ ମାନେ ବ୍ୟବହାର କଲେ ବେଶୀ ଟଙ୍କା ଖର୍ଚ୍ଚ ହବନି ବହୁତ କମ୍ ଟଙ୍କାରେ ଏଁ ହେଇଯିବ ଆଉ ଆଜ୍ଞା ତିନି ରୁ ଚାରି ଦିନ ରହିବାକୁ ପଡ଼ିବ ଅଁ ଆପଣ କାଲି ଆସିଲେ କାଲି ଅପରେସନ୍ କଲେ ଦୁଇ ରୁ ତିନି ରୁ ଚାରି ଦିନ ଲାଗିବ ଆଉ ରହିବେ ଆପଣ ତିନି ରୁ ଚାରି ଦିନ ଆଜ୍ଞା ସବୁ ଅଧିକ ମେଡ଼ିସିନ୍ ଆମ ମିଳିଯିବ ଆମ ମେଡ଼ିକାଲରୁ ଆଉ କିନ୍ତୁ ଗୋଟେ ଦୁଇଟା ମେଡ଼ିସିନ୍ ବାହାରୁ ଆଣିବାକୁ ପଡ଼ିବ ନା ନା ଆମ ମେଡ଼ିକାଲରେ ଏତେ ଟଙ୍କା ଖର୍ଚ୍ଚ ହବନି ଯେହେତୁ ଆପଣ କହୁଛନ୍ତି ଆପଣଙ୍କ ପାଖରେ ବିଜୁ କାର୍ଡ଼ ଟେ ଅଛି ତେଣୁକରି ବିଜୁ କାର୍ଡ଼ ଦ୍ଵାରା ଆମର ଏଇଠି ଅଳ୍ପ ଅଳ୍ପ ଟଙ୍କାରେ ସବୁ କିଛି ହେଇଯିବ ଯେମିତି ଅପରେସନ୍ ମାଗଣରେ ହେଇଯିବ ମେଡ଼ିସିନ୍ ବି ମାଗଣରେ ଅଳ୍ପ ମିଳିବ ଆଉ କିଛି କିଣିକି ଆଣିବାକୁ ପଡ଼ିବ ଏମିତି ଆଉ ଆଉ ସବୁ ସୁବିଧା ଅଛି ଆଜ୍ଞା ଆସିବେ